ସଂସାର ଭିତରେ ତ ସୁଖଦୁଖଃ ଲାଗିକି ରହିଛି ବାହାଘର ପରେ ଶାଶୁଘର ଶାଶୁ ଶଶୁର ସମସ୍ତେ ତ ମିଶିକି ଗୋଟେ ପରିବାର ପରିବାର ଭିତରେ ତ ସୁଖଦୁଖଃ ଲାଗିକି ରହିଛି ସବୁବେଳେତ ମନ ସବୁବେଳେ ସୁଖ ନଥିବ ତା ଭିତରେ ଝଗଡ଼ା ମଧ୍ୟ ଅଛି ଝଗଡ଼ା ଲାଗିଥିଲୁ ମୋ ସ୍ୱାମୀ ଆଉ ମୁଁ ଦୁଇଜଣଯାକ ଝଗଡ଼ା ଥିଲା ଗୋଟେ

ପରସ୍ପର କାହା ସହିତ କଥାବାର୍ତ୍ତା ନଥାଏ ଓ ମନ ତ ଦୁଖଃ ରହିବ ବହୁତ ଦୁଖଃଥିଲା କଣ କରିବି ଯେ ଦିନ ପଶିଥିଲା ଏଇ ରୁମ୍ରେ ଘରେ କାଳେ ବସିଥାଏ ମୁଁ ମନଦୁଖଃରେ ସ୍ୱାମୀ କଥା ହେଉନାହାଁନ୍ତି କଣ କରିବି ଝଗଡ଼ା ଯେହେତୁ ହେଇଛି ରାଗିଛନ୍ତି ସେ ମୋ ଉପରେ ପାଖରେ ଗୋଟେ ବହିଥିଲା ସେତେବେଳେ ବାପା ଦେଇଥିଲେ ଛୋଟବେଳେ ମୋତେ ବାହାଘର ପରେ ନେଇଆସିଥିଲି ମୁଁ ମହାପ୍ରଭୁଙ୍କ ବହି ଜଗନ୍ନାଥଙ୍କ ବିଷୟରେ ସେଟା ବହି ତାଙ୍କ ଫୋଟୋ ଚିତ୍ର ତାଙ୍କ ବହି ତାଙ୍କ ବହି ଦେଖିଲି ପଢ଼ିଲି ପ୍ରଭୁଙ୍କୁ ମୁଁ ବହୁତ ଭଲପାଏ ମହାପ୍ରଭୁଙ୍କୁ ମୋର ବହୁତ ଭଲପାଏ ହୃଦୟରୁ ତାଙ୍କୁ ମୁଁ ସବୁବେଳେ ପ୍ରଣାମ କରେ ସବୁବେଳେ ଭଲରେଥାନ୍ତୁ ସୁଖରେ ଥାନ୍ତୁ ତାଙ୍କ ଦୟାରୁ ସମସ୍ତଙ୍କୁ ସୁଖରେ ରଖିଥାନ୍ତୁ ବ୍ରହ୍ମାଣ୍ଡକୁ ଭଲରେ ରଖିଥାନ୍ତୁ ସେଇ ବ୍ରହ୍ମାଣ୍ଡ ଭିତରେ ମୁଁ ବି ଅଛି ପ୍ରଭୁ ବହି ପଢ଼ିଲେ ପ୍ରଭୁଙ୍କୁ ଦେଖିକି ସେ ବହି ବହୁତଦିନ ପରେ ବାପାକଥା ମନେପଡ଼ିଲା ତ ବାପା ତ ଘରେ ଅଛନ୍ତିନା ବାପାଙ୍କ କଥା ମାନେ ପକେଇକି ବହୁତ ମନଦୁଖଃ କଲା ଆଉ ରହିଲା ବହିକଥା ବହି ପଢ଼ିଲି ବହୁତ ଖୁସି ଲାଗିଲା ବହୁତ ମନକୁ ମନକୁ ଶାନ୍ତି ଲାଗିଲା ଜଗନ୍ନାଥଙ୍କ ଫୋଟୋ ଦେଖି ତାଙ୍କ ଗୀତ ଗପ ତାଙ୍କ ବିଷୟରେ ପଢ଼ିଲି ତାଙ୍କ ବହୁତ ଶାନ୍ତି ବହୁତ ଯୋଉ ମନଦୁଖଃ ଥିଲା ବହୁତ ଆତ୍ମା ଶାନ୍ତି ଲାଗିଲା ସ୍ୱାମୀ ମନ ତ ଯେତିକି ରାଗଥିଲା ପୁରା ତରଳିଗଲା ଆ ସ୍ୱାମୀ ଆସିଲାପରେ ତାଙ୍କ ସହିତ ମୋ କଥାହେଇ ମନକୁ ଦୁଇଜଣ ମାନେ ରାଗକୁ ଶାନ୍ତ ଶାନ୍ତ କରିଦେଲୁ ଆଉ ପରିବାର ସବୁବେଳେ ସୁଖ ଶାନ୍ତିରେ ଏମିତି ଚାଲିଛି ଭଗବାନଙ୍କ ଦୟାରୁ